ଆମ ଗାଁ ନାଁ ହେଲା ପିମ୍ପଳ ମାଧବ ଆମ ଗାଁରେ ନୀଳମାଧବ ଠାକୁର ଅଛନ୍ତି ତେଣୁ ଆମ ଗାଁରେ ଧର୍ମେଶ୍ୱର ମହାଦେବ ଅଛ ତେଣୁ ଆମ ଗାଁରେ ଏପଟେ ସେପଟେ ଜଗି ରହିଛନ୍ତି ମା' ଥାନପତି ମା' ଜାଗୁଳେଇ ତେଣୁ ଆମ ଗାଁକୁ ଆମେ ଭାରି ଭଲ ପାଉ ଆଜି ଗୋଟେ କିଛି ଭଲ ମନ୍ଦ ହେଲା ସମସ୍ତେ ଏକଜୁଟ ହେଇଯିବେ ତେଣୁ ଆମେ ଗାଁକୁ ବହୁତ ପ୍ରଶଂସା କରୁ ବା ସମସ୍ତଙ୍କର ମନ ମିଶି କରି ଚଳେ ଏଇଟାକୁ ଆମେ ବହୁତ ପସନ୍ଦ କରୁ